ଆମ ଆଧୁନିକ ଦୁନିଆଁରେ ଓଡ଼ିଆ ଭାଷାକୁ କେହି ସେତେ ଗୁରୁତ୍ୱ ଦେଉନାହାନ୍ତି କାହିଁକି ନା ଏବେ ଆଜି କାଲିର ଯୁବପିଢ଼ିମାନେ ଭାବୁଛନ୍ତି ଯେଉଁମାନେ ଓଡ଼ିଆ କହୁଛନ୍ତି ସେମାନେ ମୁର୍ଖରେ ଗଣିତ କିନ୍ତୁ ଓଡ଼ିଆ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ଆମର ହେଉଛି ମାନେ ରାଷ୍ଟ୍ର ଭାଷା କହିବାକୁ ଗଲେ କିନ୍ତୁ ସମସ୍ତେ ଭାବୁଛନ୍ତି ଇଂଲିଶରେ କଥା ବାର୍ତ୍ତା କଲେ ସେ ହିଁ ପାଠ ପଢିଛି ତାକୁ ସବୁ କିଛି ଜଣା ଏତିକି ଆହ୍ୱାନ କରୁଛି କି ଓଡ଼ିଆ ଯୁବକ ଯୁବକ ପିଢ଼ିମାନଙ୍କୁ ଯେ ଓଡ଼ିଆରେ ଭାଷା କୁହନ୍ତୁ କାହିଁକି ନା ଆମର ବୃଦ୍ଧ ବୁଢ଼ୀ ଲୋକମାନେ ସେମାନେ ଇଂଲିଶ ଜାଣିପାରିବେନି ନା ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଅନ୍ତୁ